ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ମନୋରଞ୍ଜନ ହେଉଛି ପାଇକ ଆଖଡ଼ା ନାଚ ଏ ପାଇକ ଆଖଡ଼ା ନାଚ ଦେଖିବା ପାଇଁ ବହୁତ ଦୂରଦୁରାନ୍ତରୁ ଖୋର୍ଦ୍ଧା ଜିଲ୍ଲାକୁ ଲୋକମାନେ ଆସନ୍ତି ଖୋର୍ଦ୍ଧା ଜିଲ୍ଲା ଯଦିବି କିଛି ଫେମସ୍ ହୋଇଥାଏ ପାଇକ ଆଖଡ଼ା ଲାଗି ଫେମସ୍ ହୋଇଥାଏ ଏ ନାଚ କହିଲେ ଖୋର୍ଦ୍ଧା ଜିଲ୍ଲାକୁ ସମସ୍ତେ ବୁଝନ୍ତି ଖୋର୍ଦ୍ଧା ଜିଲ୍ଲାରେ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ସେଠି ବାଘମାରି ଠାରେ ଉଷ୍ମ ପ୍ରସବଣ ଅଛି ଉଷ୍ମ ପ୍ରସବଣ ଜଳାଶୟ ଅଛି ସେଠାକାର ପାଣି ସଦାବେଳେ ଗରମ ରହେ ସେଠି ବାବା ଘଟକେଶ୍ୱର ଅଛନ୍ତି ଏବଂ ଖୋର୍ଦ୍ଧାରେ ମୁକ୍ତେଶ୍ଵର ମନ୍ଦିର ମଧ୍ୟ ଅଛି ସେ ମନ୍ଦିର ପଥରରେ ତିଆରି ଖୋର୍ଦ୍ଧା ଜିଲ୍ଲାରେ ବହୁତ ପାର୍କ ଅଛି ଏମିତିକି

ଗାନ୍ଧୀ ପାର୍କ ଆଉ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ଆଉ ଏମିତି ବହୁତ ପାର୍କ ଅଛି ସେ ପାର୍କକୁ ପିଲାମାନଙ୍କ ପାଇଁ ବଡ଼ ଲୋକ ମାନଙ୍କ ପାଇଁ ମନୋରଞ୍ଜନ ପାଇଁ ବହୁତ ପ୍ରକାର ସୁବିଧା ଅଛି ଆଦିବାସୀ କଳା ପାଇଁ ଭୁବନେଶ୍ୱର ରେ ଏକ ସଂଗ୍ରହାଳୟ ଅଛି ସେଠାରେ ଆଦିବାସୀ ଲୋକମାନଙ୍କର ଦୈନନ୍ଦିନ ଜୀବନର ସାମଗ୍ରୀ ସବୁ ସଂଗ୍ରହାଳୟରେ ଗଛିତ ହୋଇ ରହିଛି ତାକୁ ଦେଖିବାକୁ ବହୁତ ଦୂରଦୁରାନ୍ତରୁ ପର୍ଯ୍ୟଟକ ମାନେ ଆସନ୍ତି ଓ ତା'ର ଲାଭ ଉଠାନ୍ତି ଏତି ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରରେ ଅଛି ସେଠି ବାବା ଭୋଳାନାଥ ପୂଜା ପାଉଛନ୍ତି ଏବଂ ତାଙ୍କର ଏବେ ଶୀତଳ ଷଷ୍ଠୀ ଯାତ୍ରା ବର୍ଷକୁ ଥରେ ହୁଏ